ହ୍ୟାଲୋ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଗାଡ଼ିରେ କ'ଣ କ'ଣ ନେବ ମେଳାରେ କେତେ ଦିନ ଦୋକାନ ପଡ଼ିବ

ଆଉ ରୋଷେଇ ବାସ ସେହିଠି କରିକି ଖାଇବା ଆଉ ଗ୍ୟାସ ଫ୍ୟାସ ନେବା ତା'ହେଲେ ହଁ ତା'ହେଲେ ପନିପରିବା ଆପଣ ନେଇକି ଯିବେ ଆଉ ମୋ ଗାଡ଼ିଟା ଖରାପ ହୋଇଯାଇଛି କେମିତି ଯିବା ଦଶ ହଜାର ଏହିନା ଖର୍ଚ୍ଚ ହେବ ଗାଡ଼ିରେ ହେଉ ତା'ହେଲେ ପଠାଇ ଦିଅ ମୁଁ ତିଆରି କରିକି ଯିବି ଆଉ ଆଜ୍ଞା ନାହିଁ ନାହିଁ ଫୋନ ପେ'ରେ ପଠାଇ ଦିଅନ୍ତୁ ଆଜିକାଲି ଡିଜିଟାଲ ହେଲାଣି ନା ହଁ ହଁ ଆଜି ଖରା ବେଶି ହେଉଛି ପା ଖରା ମୁଁ କହିଲି ଖରା ହେଉଛି ଆଉ ଫୋନ ପେ'ରେ ପଠାଇ ଦିଅନ୍ତୁ ହେଉ ଠିକ ଅଛି ତା'ହେଲେ ମୁଁ ଯିବି ଆଉ କଥାବାର୍ତ୍ତା ହେବା ଆଉ ଆଉ ତୁମର ଯେତେବେଳେ ଠିକ ଠାକ ହେବ ସେତେବେଳେ ଯିବି ଆଉ ଡକାଇବେ ଯିବି ଆଉ ହେଉ ଠିକ ଅଛି ତୁମ ଜିନିଷପତ୍ର ସବୁ ଠିକ ଠାକ କରିଥାଅ ମୁଁ ଯିବି ଆଉ